ଆମ ଅଞ୍ଚଳରେ ଆମେ ବିଭିନ୍ନ ପ୍ରକାର ପର୍ବପର୍ବାଣି ପାଳିଥାଉ ଯେମିତି ରଜ ରଜ ଦୀପାବଳି ହୋଲି ଆଉ ଅଷ୍ଟମୀ ୟାକୁ ସବୁ ଭଲ ମାନେ ଧୁମ୍ଧାମ୍ରେ ଆମେ ପାଳିଥାଉ ଆଦେହରେ ଭଲ ପିଠାପଣା ଭୋଗ ରାଗ ସବୁ ଖାଇବାକୁ ମିଳିଥାଏ ଆଉ ଖାସ୍ କରି ଆମେ ରଜ ଆଉ ଦୀପାବଳି କି ଭଲକିରି ମନାଇଥାଉ ଆମ ଇଏରେ ଭଲ ମଜା ବି ହୁଏ